ହଁ କିଏ କହୁଛନ୍ତି

ହଁ ହଁ କୁହନ୍ତୁ କ'ଣ ଅସୁବିଧା ହେଲା କୁହନ୍ତୁ

ଆଁ କାଲି ତ ହବନି କାଲି ହୋଲି ତା' ପଅରଦିନ ଆସନ୍ତୁ ଆଁ ଆମର ସବୁ ଫ୍ୟାସିଲିଟି ଅଛି ଆପଣ ଆଖି ଆଖି ଟେଷ୍ଟ୍ କରିବେ ନା ହଁ ତା' ବି

ନା ନା ଏବେ ଆଖି ଆଖି ମାଡ଼ ହେଲା ପରେ ଟେଷ୍ଟ୍ କରିଥିଲେ ପରା କେତେ କ'ଣ ପାୱାର୍ ପିନ୍ଧୁଛନ୍ତି ଲେନ୍ସ୍ ଲେନ୍ସ୍ କେତେ କ'ଣ ପାୱାର୍ ଲଗାଉଛନ୍ତି ହଁ ହଁ ହଁ ହଁ ତ ହଁ ହଁ ହଁ ହଁ ଆମର ସବୁ ଫ୍ୟାସିଲିଟି ଅଛି ଖାଲି ଆଖି ପାଇଁ ନାଇଁ ଅନ୍ୟାନ୍ୟ ଏମ ଆର ଆଇ ଟେଷ୍ଟ୍ ହେଇଗଲା ସି ଟି ସ୍କାନ୍ ହେଲା ସବୁପ୍ରକାର ଟେଷ୍ଟ୍ ହେଇପାରୁଛି ଇକ୍ୟୁପମେଣ୍ଟ୍ ମଧ୍ୟ ଅଛି ଆଉ ଆପଣ ଚାହିଁବେ ବୋଲେ ରହିପାରିବେ ମଧ୍ୟ ପାଞ୍ଚ ସାତ ଦିନ ରହିପାରିବେ ବେଡ୍ ମଧ୍ୟ ଅଧିକ ଅଛି ଆଉ ଆମର ଷ୍ଟାଫ୍ ହେଲେ ଭଲ ଅଛନ୍ତି ଆପଣଙ୍କର କିଛି ଅସୁବିଧା ହେବାର ନାହିଁ ଭଲ ଟ୍ରିଟ୍ମେଣ୍ଟ୍ ଦିଆଯିବ ହେଲା ହଁ ହଁ ଅପରେସନ୍ ଥିଏଟର୍ ମଧ୍ୟ ଅଛି ନା ହଁ ହଁ କିଛି ଅସୁବିଧା ନାହିଁ କିଛି ଅସୁବିଧା ନାହିଁ ଆପଣ ଆସନ୍ତୁ ହେଇପାରିବ ସବୁ ଜିନିଷ ହେଲା ହଁ କାର୍ଡ଼ ମଧ୍ୟ ଆମର ଅଛି କାର୍ଡ଼ ଆପଣଙ୍କ ଆପଣଙ୍କ ପାଖରେ କାର୍ଡ଼ ଅଛି କି ଏସ୍ ବି ଆଇ କାର୍ଡ଼ ଅଛି ହଁ ହଁ ତା'ର ରିସିପ୍ଟଟା ଧରିକି ଆସିଥିବେ ସେଇ କାର୍ଡ଼ ଦ୍ୱାରା ଆପଣଙ୍କୁ ଯାହା ସୁବିଧା ହେଇପାରିବ ଯାହା ଗଭର୍ଣ୍ଣମେଣ୍ଟ ତରଫରୁ ଯାହା ମିଳୁଛି ଯେତେ ଟଙ୍କା କ'ଣ ଲାଗୁଛି ତାହା ଦେହରେ ସେତିକି ଟଙ୍କା ରିହାତି ହେଇ ପାରିବ ଆଉ ହଁ ନାଇଁ ମେଡ଼ିକାଲ୍ କ୍ୟାମ୍ପସ୍ ଭିତରେ ଏକା ଅଛି ଆପଣ ଯେଉଁ ଫ୍ରେମ୍ ଚାହିଁବେ ସେଇ ଫ୍ରେମ୍ ଲଗେଇ ପାରିବେ ଆଉ ଆଉ ଯାହା ଟେଷ୍ଟ୍ କଲାପରେ ଯେଉଁ ଯାହା ରାସେସ୍ ହେଇଥିବ ଆପଣଙ୍କୁ ଦବୁ ଆଉ ଲେନ୍ସ୍ର ନାଁ ନାଁ କାଲି ତ ଛୁଟି କାଲି ହୋଲି ବୋଲି ପଅରଦିନ ଆଜ୍ଞା କ'ଣ କହିଲେ ନା ନା ନା ମୁଁ ରହିବି ମୁଁ ରହିବି ଆଉ ମୋର ଷ୍ଟାଫ୍ ମଧ୍ୟ ରହିବେ ଆଉ ଆପଣ ଆସିଲେ ଆମ ଆମେ ଚିକିତ୍ସା ଆରମ୍ଭ କରିବୁ ଆଉ ଟ୍ରିଟମେଣ୍ଟ୍ ଆରମ୍ଭ କରିଦେବୁ ଆଉ ହଁ ହଁ ହଁ ହଁ ହଁ ଆଉ କେଉଁଠି ଅଛନ୍ତି ଆପଣ ଏବେ ହଁ ହଁ ହଁ କେତେ ପହରଦିନ ଆସିଲେ କେତେବେଳେ ବାହାରିକି ଆସିବେ ସକାଳ କେତେଟାକୁ ଆସିବେ ମୁଁ ତ ନଟାରୁ ଦଶଟା ହେଇଯିବ ହେଲା କି ଆପଣ ଭଲ ହବ ଆପଣ ଆଠଟା ଆଠଟା ବେଳକୁ ବାହରିକି ଆସନ୍ତୁ ହେରି ହେଲା ତା'ପରେ ଟେଷ୍ଟ୍ଟା ଫାଷ୍ଟ୍ ଆରମ୍ଭ କରିଦେବା ରିପୋର୍ଟ୍ ପରେ ଟେଷ୍ଟ୍ଟା ଟିକିଏ କରିଦେବା କଲାପରେ ଇଏ କରିବା ତାକୁ ଦେଖି ତାକୁ ଦେଖିକି ଲେନ୍ସ ଦେଖିବା ହେଲା ହଁ ହଁ ମୋତେ ଆପଣ ହଁ